ହ୍ୟାଲୋ ସାର୍ ସାର୍ ମୁଁ ବିଷ୍ଣୁଶଙ୍କର ସାହୁ ଆପଣ ଓଲାରୁ କହୁଛନ୍ତି ତ ଆଜ୍ଞା ସାର୍ କାଲି ରାତିରେ ଯୋଉ ଆପଣ ଯୋଉ ଗାଡ଼ି ଅର୍ଡ଼ର୍ କରିଥିଲି ମୁଁ ରାତି ସାଢ଼େ ଏଗାର'ଟାରେ ଆପଣଙ୍କୁ ଫିଡ଼ବ୍ୟାକ୍ ଦେବାକୁ ଫୋନ୍ କରିଛି ଆଜ୍ଞା ସାର୍ ଆଜ୍ଞା ସାର୍ ସାର୍ ନାଇଁ ସାର୍ ଯୋଉ ଆପଣଙ୍କର ଯୋଉ ଡ୍ରାଇଭର୍ ମୋ ସାଙ୍ଗରେ ପଠେଇଥିଲେ ଡ୍ରାଇଭର୍ ନାଁ ବି ମୁଁ ପଚାରିଥିଲି ନା ହେଲା କହୁଥିଲା ପ୍ରଶାନ୍ତ କୁମାର ଲେଙ୍କା ଆଜ୍ଞା ସାର୍ ସେ ଆଜ୍ଞା ସାର୍ ତା ବିଷୟରେ କିଛି କଥାବାର୍ତ୍ତା ମୁଁ ବର୍ଷକୁ ବା ପଚିଶ୍ରୁୁ ତିରିଶ୍ ଥର ଆପଣଙ୍କ ପାଖରୁ ଗାଡ଼ି ମଗେଇ ଯିବା ଆସିବା କରିଛି ଆଜ୍ଞା ସାର୍ ମୁଁ ଯେତେବେଳେ ମୋ ରିକ୍ୱେଷ୍ଟ୍ ସାର୍ ଗୋଟେ ମୁଁ ଯେତେବେଳେ ବି ଆପଣଙ୍କଠୁ ଗାଡ଼ି ମଗେଇବି ପ୍ଲିଜ୍ ସାର୍ ପ୍ଲିଜ୍ ସାର୍ ସେ ପ୍ରଶାନ୍ତ କୁମାର୍କୁ ହିଁ ପଠେଇବେ ଏତେ ଭଲ ପିଲା ସିଏ ସାର୍ ବିଶ୍ୱାସ କରିବେନି ସାର୍ କ'ଣ କହିବି ଆପଣଙ୍କୁ ମୋ ରାତିରେ ମୁଁ ଭାବୁଥିଲି କାଳେ କୋଉ ଚୋରଖଣ୍ଟ ପଳେଇଆସିବେ ନର୍ମାଲ୍ ଡ୍ରାଇଭର୍ ମାନେ ମଦଫଦ ନିଶାଦ୍ରବ୍ୟ ପାନ କରନ୍ତି ଭାବୁଥିଲି ବି କାଳେ ସେମାନେ ନିଶା ନିଶା ଇଏ କରି ଚଲଉଥିବ ମୁଁ ଇଏ ହେଉଥିଲି ମୁଁ ଯେତେବେଳେ ସେ ଡ୍ରାଇଭର୍କୁ ଦେଖି ତା ସାମାନେ କଥାବାର୍ତ୍ତା ଷ୍ଟାର୍ଟ କଲି ମୁଁ ଜାଣିଲି ଯେ ସାର୍ ସାର୍ କେତେ ଭଲ ଡ୍ରାଇଭର୍ ବି ଅଛନ୍ତି ଆଜ୍ଞା ଆଜ୍ଞା ସାର୍ ମୁଁ ତା'ପରେ ସାର୍ ବହୁତ ବହୁତ ବହୁତ ବହୁତ ଉପକୃତ ଅଛି ସାର୍ ସେ ମୋ ଘର ପାଖରେ ଆଣି ମୋତେ ଛାଡ଼ିଲା ମୋତେ ମୋ ଜିନିଷ ନେବାର ସାହାଯ୍ୟ କଲା ମୁଁ ତା'କୁ ଟିପ୍ସ ବି ଦେଲି ସେ ମନା କଲା କହିଲା କିି ନାଇଁ ସାର୍ ମୋ ଦରମା ପାଉଛି ସାର୍ ମୁଁ କାହିଁକି ବେକାର ଆପଣଙ୍କଠୁ ଟିପ୍ସ ନେଇକିନା ଆମ ମାଲିକକୁ ଇଏ ସର୍ମିନ୍ଦା କରିବି ଆଜ୍ଞା ସାର୍ ସାର୍ ସେ ପିଲାଟି ଭଲ ପିଲାଟି ସାର୍ ମୋ ତରଫରୁ ବି ତା'କୁ ଧନ୍ୟବାଦ୍ ଦେଇଦେବେ ଆଉ ଆଉ ସାର୍ ଗୋଟେ ରିକ୍ୟୁଏଷ୍ଟ୍ ପ୍ଲିଜ୍ ସାର୍ ଆପଣଙ୍କଠୁ ବର୍ଷ'କୁ କୋଡ଼ିଏ ପଚିଶ୍ଥର ଗାଡ଼ି ରିସିଭ୍ କରିଛି ଅର୍ଡ଼ର୍ ଦେଉଛି ଆପଣ ଦୟାକରି ସାର୍ ଯେତେବେଳେ ଅର୍ଡ଼ର୍ ଦେବେ ତ ସେଇ ମୁଁ ଯେତେବେଳେ ଅର୍ଡ଼ର୍ ଦେବି କେବଳ ସେଇ ପ୍ରଶାନ୍ତ କୁମାର ହିଁ ପଠେଇବେ ଆଜ୍ଞା ସାର୍ ଆଜ୍ଞା ସାର୍ ଆଜ୍ଞା ସାର୍ ଧନ୍ୟବାଦ୍ ସାର୍